ହଁଁ ସାର୍ କହୁଥିଲେ ସ୍କୁଲର ବହୁତର ଅବନତି ହୋଇଅଛି ଆଉ ସମୟ ଦରକାର ଗୁଡ଼ାଏ ଖର୍ଚ୍ଚ ଦରକାର ଦରକାର

ସ୍କୁଲ ଅବନତି ହୋଇ ହୋଇ ଯାଉଛି ଆମର ଖେଳ ପଡ଼ିଆ ଠିକ ନାହିଁ ଖାଇବା ମଧ୍ୟ ହଁ

ସେତେବେଳକୁ କିଏ ବସିକି କୋଉ ମାଧ୍ୟମରେ କେମିତି କରିବା ଆଉ ମିଟିଙ୍ଗ ହଁ

ନିହାତି ଦରକାର

ଗେଟ୍ରେ ତାଲା ଗେଟ୍ ଖୋଲା ରହୁଛି ଆଉଟ୍ ସାଇଡ୍ ଲୋକ ଯାଇକି ଭିତରେ ଉପଦ୍ରବ କରୁଛନ୍ତି ଗେଟ୍ ଆଗ ସୁଧାରିବାକୁ ପଡ଼ିବ ବୁଝିଲେ ଆଉ

ହଁ ହଁ ହଁ ହଁ